ସାର୍ ନମସ୍କାର ହଁ ସାର୍ ଭଲ ଅଛନ୍ତି ସାର୍ ଲୋନ୍ଟା ଦରକାର ଅଛି ସାର୍ ସାର୍ ଷ୍ଟଡ଼ି ଲୋନ୍ ହଁ ସାର୍ ଏଇଟା ପ୍ଲସ୍ ଟୁ ସର୍ଲା ଏଟା ପ୍ଲସ୍ ଥ୍ରୀ କର୍ବା ଲାଗି ଇଞ୍ଜିନିଅରିଂ କରିମି ନା ପ୍ଲସ୍ ଥ୍ରୀ ମୁଁ ଆଉ ସାର୍ ମୋର୍ ସେଭେଣ୍ଟି ଫାଇଭ୍ ପରସେଣ୍ଟ

ମୋର୍ ବାପା ସାର୍ ମୋ ବାପା କାମ ଯାଇଛନ୍ତି ତ ହଁ ଷ୍ଟଡ଼ି ଲୋନ୍ ସାର୍ ଭେଣ୍ଟର ମୋର ହଁ ବାପା ହଁ ସାର୍ ହଏ ଇଞ୍ଜିନିଅରିଙ୍ଗ କରିବି ବିଟେକ୍ କରିବି ସାର୍ ଆମର୍ ଏ ସମ୍ବଲପୁରରେ କରବି ନବା ସାର୍ ନାଇଁ ସାର୍ ଦୁଇଦିନ ପାଇଁ ସେଇଥିପାଇଁ

ସେନୋ ସେଠି ଭଲ ନାଇଁ ଲାଗଲା ସାର୍ ଏଇଟା ଷ୍ଟ୍ରିମ୍ ମୋର ପସନ୍ଦ ନୁହଁ ସାର୍ ତାଙ୍କର କେବେ କେତେ ମିଲ୍ବା

ହଁ ସାର୍

ଲୋନ୍ ଲୋନ୍ ନେଲେ ଆପଣ ଦେବେ ଆମର ଟେନ୍ ପରସେଣ୍ଟ

ହଁ ସାର୍ କାଣା କାଣା ଲାଗ୍ବା ସାର୍

ଓହଃ ଆଧାର ଉପରେ ସେ ବହିଟା

ହଁ ସାର୍ ମୋ ବାପା ଘରେ ରହିଲେ ଏକା